ଚାଷୀମାନେ ଚାଷ କରି ନିଜର ପରିବାରକୁ ପୋଷିଥାନ୍ତି ଏବଂ ନିଜର ଜୀବନଯାପନ କରିଥାନ୍ତି ଗୋଟେ ଚାଷୀ ଯେତେବେଲେ ଚାଷ କରିଥାଏ ସେତେବେଳେ ଯଦି ପାଣି ଅଧିକ ବର୍ଷା ହେଇଯାଏ ତାହେଲେ ମଧ୍ୟ ସେଇ ଫସଲ ନଷ୍ଟ ହୋଇଯାଇଥାଏ ଏବଂ ଯଦି ଗୋଟେ ଚାଷୀ ଚାଷ କରିଥିବ ଆଉ ପାଣି ବର୍ଷା ନହେଲେ ମଧ୍ୟ ସେହି ଜମି ମରୁଡ଼ି ହୋଇ ଶସ୍ୟ ଅମଳ ହୋଇପାରେ ନାହିଁ ଏବଂ ତାର ଚାଷ ଜମି ନଷ୍ଟ ହୋଇଯାଇଥାଏ ଯେଉଁଥିପାଇଁକିି ତାର ପରିବାରକୁ ସେ ଚଳେଇବାକୁ ବହୁତ କଷ୍ଟକର ହୋଇଯାଇଥାଏ ଆହୁରି ମଧ୍ୟ ଯଦି ଚାଷ କରିଥିବ ତାକୁ କୀଟପତଙ୍ଗ ଲାଗିଲେ ଯଦି ଜଣେ ଗରିବ ହୋଇଥିବ ସେଥିପାଇଁ ଯଦି ସାର ଔଷଧ ବ୍ୟବହାର କରିବା ପାଇଁ ମଧ୍ୟ ତା' ପାଖରେ ପଇସା ନଥିବ ସେ ଯଦି ବ୍ୟବହାର କରି ନପାରିବ ତାହେଲେ ସେହି ଚାଷ ଜମି ନଷ୍ଟ ହୋଇଯାଇଥାଏ ନଷ୍ଟ ହୋଇଯାଏ ଏବଂ ସେ ଚାଷୀ ଆଉ ଅମଳ ପାଇପାରେ ନାହିଁ ସେମିତି ପାଣିପାଗରେ ମଧ୍ୟ ସେମିତି ହୋଇଥାଏ ଏବଂ କିଛି ଲୋକଙ୍କର ଏମିତି ମଧ୍ୟ ହୋଇଥାଏ ଯେ ସେ ଯେମିତି ଚାଷ କଲେ ଆହୁରି ମଧ୍ୟ ପ୍ରବାହିତ କରି ତାର ସବୁ ଚାଷ ଜମି ନଷ୍ଟ ହୋଇଯାଇଥାନ୍ତି ନଷ୍ଟ ହୋଇଯାଏ ଏବଂ ଯେତେ ଚାଷ କରିଥାଏ ଚାଷୀ ସେତିକି ମଧ୍ୟ ପାଣି ନଥାଏ ମରୁଡ଼ି ହୋଇଯିବା ମାତ୍ରକେ ତାର ଚାଷ ଜମି ଅମଳ ହୋଇପାରେ ନାହିଁ ଏବଂ ଅଧିକ ପାଣା ପାଣି ହୋଇଯିବା ଯୋଗୁଁ ତାର ଚାଷ ଜମି ସେମିତି ନଷ୍ଟ ହୋଇଯାଇଥାଏ ଏବଂ କୀଟପତଙ୍ଗ ଲାଗିବା ପରେ ମଧ୍ୟ ଚାଷ ଜମି ନଷ୍ଟ ହୋଇଯାଇଥାଏ ଏବଂ ସେହି ଚାଷୀ ଫସଲ ଅମଳ କରିପାରେ ନାହିଁ ଏବଂ ବହୁତ କଷ୍ଟରେ ସିଏ ନିଜର ପରିବାରକୁ ଭରଣ ପୋଷଣ କରି ସିଏ ବହୁତ କଷ୍ଟରେ ଜୀବନଯାପନ କରିଥାଏ